ନୀଳିମା ହଁ ସିନେମା ଦେଖିପାଇଁ ଯିବା

ହଁ ଦୁଇଟା ଟିକେଟ୍ କାଟିବା ହଁ ହଁ ବସିବା ହଁ ବହୁତ ମଜା କରିବା

ହଁ ତୁ କ'ଣ ପିନ୍ଧିକି ଯିବୁ ଜିନ୍ସ୍ ନା ଡ୍ରେସ୍ ମୁଁ ଜିନ୍ସ୍ ପିନ୍ଧିକି ଯିବି ହଁ

ହଁ ସ୍କୁଟିରେ ଯିବା ଆମେ ହଁ ମୁଭି ଦେଖିବାକୁ ଯିବା କି ମଜା କରିବା ଆଉ କ'ଣ

ହଁ ହଁ ଭଲ ଲାଗିବ ଆଉ କ'ଣ ସେଇଟାରେ ସିଏ ବି

ଖୁବ୍ ମଜା କରିବା ହଁ ନେଇକି ଯିବା ହଁ ସେ ସ୍ପ୍ରାଇଟ୍ ବି ଧରିକି ଯିବା ମାୟା

ଗରମ ଲାଗୁଛି ନା ହଁ

ଯିବା

ସିଆଡ଼ୁ ସେ ହଁ ସିନେମା ଦେଖିବା ତ ଯିବା ସିଆଡ଼ୁ ଆମେ ସେ ପାର୍କ୍ ବୁଲିକି ଆସିବା

କିଛି ସପିଙ୍ଗ୍ କିଛି ସପିଙ୍ଗ୍ କରିକି ଆସିବା ଆମେ ସକାଲ ଦଶଟାରେ ବାହାରିବା ଘରୁ ହଁ ଆଉ ସନ୍ଧ୍ୟା ପାଞ୍ଚଟା ବେଲେ ଆମେ ଘରକୁ ପହଁଞ୍ଚି ଯାଇଥିବା

ମାଣିକ ମେଳେ

ହଁ କରିବା ଆଉ କ'ଣ କରିବା

ଆମେ ଦୁହେଁ ଯିବା

ଦୁହେଁ ମିଶିକି କିଣିବା ହଁ ଆଉ ସପିଙ୍ଗ୍କୁ ଗଲେ ମୁଁ ଡ୍ରେସ୍ଟେ କିଣିବି

ହଁ ଯିବା ଠିକ୍ ଅଛି